ଆମେ ଓଡ଼ିଶା ଲୋକ ଆମର ବିଭିନ୍ନ ଋତୁରେ ବିଭିନ୍ନ ଜଳବାୟୁ ବିଭିନ୍ନ ପ୍ରକାରର ହୋଇଥାଏ ବର୍ଷା ଋତୁରେ ବର୍ଷା ବହୁତ ଭଲ ଭାବରେ ହୁଏ ଯେମିତି ରାସ୍ତା ଘାଟ ଜମି ଘର ଆଡ଼େ ସେ ଘର ସାଇଡ଼୍ରେ ନାଲା ପୋଖରୀ ଏଇସବୁ ଯାକ ଭରିଯାଏ ବହୁତ ବର୍ଷା ହୁଏ ବର୍ଷା ଦିନରେ ଗଛ ମୂ ଗଛଯାକ ଦେଖିବାକୁ ବହୁତ ସୁନ୍ଦର ଦେଖାଯାଏ ଥଣ୍ଡା ଦିନରେ ବହୁତ ଥଣ୍ଡା ହୁଏ ଥଣ୍ଡା ଏତେ ହୁଏ ଫୁଲ ଗଛ ମୂଳ ସକାଳେ ଉଠିକିନା ଚାଂ ଚାଂ ପକ୍ଷୀ ଶୁଣିଲେ ବହୁତ ସୁନ୍ଦର ଶୁଭାଯାଏ ବହୁତ ଭଲ ଦେଖାଯାଏ ସକାଳେ ସୂର୍ଯ୍ୟ ଉଠିକିନା ଦେଖିଲେ ବହୁତ ଭଲ ଲାଗେ ଗରମ ଦିନରେ ଯେମିତି ଖରାରେ ବହୁତ ଖରାପ ଚାଲି ହୁଏନା ରାସ୍ତା ଆଡ଼େ